ହଁ ଜୋମାଟରୁ କହୁଥିଲେ କି ଆଜ୍ଞା ଆପଣଙ୍କ ଆପ ଜରିଆରେ ଗ୍ରୀନ୍ ଚିଲ୍ଲିରୁ ଗୋଟିଏ ଖାଇବା ମଗେଇଥିଲି ଅର୍ଡ଼ର ଥିଲା ଚିକେନ ବିରିୟାନୀ ଆଉ ବିରିୟାନୀ ଚିକେନ୍ ପନିର ମୋର ଗୋଟିଏ କାମ ପଡ଼ିଲା ତ ମୁଁ ବାହାରକୁ ପଳଉଛି ଆଉ ଘରେ ରହୁନି ତେଣୁ ମୁଁ ସେ ଖାଇବାଟା ବାତିଲ କରିଦେଇଛି ହଁ ସେ ଟି ବାତିଲ କରିଦେଇଛି ଆଉ ସେ ପଇସାଟା ମୁଁ କେମିତି ଫେରସ୍ତ ପାଇବି ସେଇଟା କଥା କହୁଥିଲି ଆଉ ଆଉ ମୋ' ଯେଉଁ ଆକାଉଣ୍ଟରେ ପଇସା ଅଛି ସେଇ ଆକାଉଣ୍ଟକୁ ପଠେଇ ଦିଅନ୍ତୁ ହଁ ଏ ମୋର ଅରଜେଣ୍ଟ ଗୋଟିଏ କାମ ପଡ଼ିଗଲା ତ ତେଣୁ ମୁଁ ପଳଉଛି ତେଣୁ ଆଉ ଖାଇବାଟା ଖାଇପାରିବିନି ଘରେ ବି କେହି ନାହାନ୍ତି ହଁ ଭବିଷ୍ୟତରେ ସେତେବେଳେ ଏଠି ରହିବି ଆଉ ଆଉ କରିବିନି ଏମିତି ସୁବିଧା ଦେଖିକି କରିବି ଆଉ ଆଉ ଟିକିଏ ଦୟାକରି ଜଲ୍ଦି ଟିକିଏ ପଠାଇଦେବେ ଆଉ ଆଜ୍ଞା ହେଉ ଧନ୍ୟବାଦ ରହୁଛି